ଭାଇନା ମୋତେ କହି ପାରିବେକି ଏଠାରେ ଯେଉଁ ଓଲା ମାର୍ଫତରେ ଯେଉଁ ଗାଡ଼ି ଗୁଡ଼ିକ ଭଡ଼ାରେ ମିଳୁଛି ତାହାର ଡ୍ରାଇଭରମାନଙ୍କର ସ୍ୱଭାବ ଆଉ ଗାଡ଼ି ଚଳାଇବାର ଶୈଳୀ କେମିତିକା ସେମାନେ ଠିକ୍ ସମୟରେ ଠିକ୍ ଜାଗାରେ ନେଇ ପହଞ୍ଚାଇ ପାରନ୍ତି ତ